ମୋର ବ୍ୟକ୍ତିଗତ ଲକ୍ଷ୍ୟ ଏବଂ ଆକାଂକ୍ଷା ହେଉଛି ମୁଁ ଏକ ସରକାରୀ କାର୍ଯ୍ୟରେ ନିୟୋଜନ ହେବି ମୋର ଦକ୍ଷତା ଅନୁସାରେ ମୋର ଲକ୍ଷ୍ୟ ହେଉଛି କୌଣସି କଲେଜରେ ସରକାରୀ ଅଧ୍ୟାପକ ଭାବରେ ନିୟୋଜିତ ହେବା ପାଇଁ ତେଣୁ ଏଥିପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିବ ତେଣୁ ମୋର ଲକ୍ଷ୍ୟକୁ ଫଳପ୍ରଦ କରିବାକୁ ମୁଁ ଅନ୍ଲାଇନ୍ରେ ଦୁଇ ଜଣଙ୍କର କ୍ଲାସ୍କୁ ଅନୁସରଣ କରୁଛି ଏବଂ ସେମାନଙ୍କର ପ୍ରେରଣା ମୋତେ ଆଗକୁ ବଢ଼ିବାକୁ ସହାୟକ ହେଉଛି